ମୁଇଁ ପାଞ୍ଚଦିନ୍ ପଛେ ମୋବାଇଲ୍ଟେ କିଣିଲି ଯେ ହେତେରେ କଲର୍ ବି ଭଲ୍ ଲାଗୁଛେ ଆର୍ କ୍ୟାମେରା ଫଟୋ ଉଠାଇଲେ ବି ଭଲ୍ ଆସୁଛେ କଲ୍ କରିକି କଥା ହେଲେ ବି ଭଲ୍ ଶୁଭୁଛେ ଆର୍ ମୋବାଇଲ୍ ଯେତେ ଯାହାକଲେ ବି ହ୍ୟାଙ୍ଗ୍ ନାହିଁ ହବାର୍ କେ ସେଥିର୍ ଲାଗି ମୋବାଇଲ୍ଟା ଧର୍ବାର୍ ଲାଗି ଭଲ୍ ଲାଗୁଛେ